ହ୍ୟାଲୋ ଭାଇ ହଁ ଆପଣ ତ ଭଲରେ ଭଲରେ ମୋତେ ପହଞ୍ଚେଇଦେଲେ ଆଉ ହଁ ଆପଣଙ୍କ ଗାଡ଼ି ଚଲା ଭଲ ଲାଗିଲା ଆଉ ମୁଁ କେମତି ପଇସା ଆପଣଙ୍କୁ କେମିତି ନେବି ଯେ ଅନଲାଇନ କରିଦେବି ନା କ୍ୟାସ ଅନ ଡେଲିଭର ଦେବି ସାଙ୍ଗେ ସାଙ୍ଗେ ପଇସା ଦେଇଦେଲେ ଆପଣ ନେଇଯିବେ କ'ଣ କହୁଛନ୍ତି ହେଉ ତାହେଲେ ହଁ ହେଉ ତାହେଲେ ପାଞ୍ଚହଜାର ଟଙ୍କା ନିଅନ୍ତୁ ହେଉ